ଆମ ଘରେ ଛୁଆ ଗୁଟେ ଜନ୍ମ ହେଲା ଯେ ବାବୁ ଛୁଆ ଗୁଟେ ମୁଇଁ ବହୁତ୍ ଖୁସି ହେଁଲି ଆରୁ ମନେ ମନେ ମୁଇଁ ଭାଁବଲି ଯେ ତାର୍ ଲାଗି ଗୁଟେ କବିତା ଲେଁଖଲେ ଭଲ୍ ହେତା ବଲିକରି ମୁଇଁ କହିଁଲି ଆରୁ ମୁଇଁ ସେ କବିତା ଲେଖଲିଁ ଆରୁ ଆମର୍ ଯେନ୍ ଅଛନ୍ ପରିବାର୍ ମୁଇଁ ତାହାକୁଁ କହେଁଲି ଦେଖ ପିଲେ ବାବୁ ଲାଗି ମୁଇଁ ଗୁଟେ କବିତାଟେ ଲେଖିଛେଁ ଆରୁ ତାର୍ ଭବିଷ୍ୟତର୍ ଲାଗିଁ ତୁମକୁଁ ଯଦି ସେଇଟା ଯଦି ଭଲ୍ ଲାଗୁଛେ ବୋଁଲେ ତମେ ତାର୍ ମାନେ ଶୁନବ ବୋଲିକରି ମୁଇଁ ତାହାକୁଁ ମୁଇଁ କହେଁଲି ଆଉ ଧୀରେ ଧୀରେ କିରି ସେ କବିତା ଯେତେବେଲକେ ତାର୍ ମାନେ ମୁଇଁ ପଢ଼ବାକେ ଗଲିଁ ସେଇଟା ଆମର୍ ଶୁନ୍ଲେ ସେ ମୋର୍ ଭାଇ ବି ଶୁନଲା ଆଉ ଆମର୍ ସେ ଭୁଆସେନ୍ ଭି ଶୁନ୍ଲେ ଆର୍ କହେଲେ ବାପ୍ ରେ ବହୁତ୍ ଭଲ୍ ଜିନିଷଟେ ତ ସେ ଲେଖିଛ ବୋଲେ ଇ ଜିନିଷ୍ ଯେନ୍ ତମେ ଯେନ୍ ଲେଖିଛ ଇ କବିତାକେ ଯଦି ଆମେ ଯଦି କାର୍ଯ୍ୟକାରୀ ଯଦି କରମା ବୋଇଲେଁ ବାବୁଟା ତାର୍ ଯେତେବେଲକେ ବଡ଼୍ ହେବା ସେ ବି ଧୀରେ ଧୀରେ କରି ଶୁନ୍ବା ଆର୍ ସେ ବି ଭାବବା ନେଇଁରେ ଇଟା ମୋର୍ ବଡ଼ବାପା କବିତା ଗୁଟେ ଲେଖିଛନ୍ ଆଉ ବୋଲିକରି ଖୁସି ହେବା ଆର୍ ସେ ବି କାର୍ଯ୍ୟକାରୀ କର୍ବା ଆଉ ବୋଲେ ସେ ବି ଗୁଟେ ତାମାନେ ଦିନେ ଭଲ୍ ଲୋକ୍ଟେ ହୋଇପାରବା ଆର୍ ଇଟା ଇ କବିତାଟା ତାମାନେ ସବୁଦିନେ ଭାବବାଯେ ଇଟା ନାଇଁଗା ଇଟା ମୋର୍ ବଡ଼ବାପା ଗୁଟେ ଗୁଟେ ହସ୍ତଲିପି ବାଗିର୍ ମୋତେ ଦେଇଛନ୍ ବୋଲିକରି ସେ ନିଜେ ସେ ଭାବବା